ହଁ ଭାଇ ଭାଇ ଏବେ ମୁଁ ପରିବାର ସାଙ୍ଗରେ ଘରେ ଅଛି ଭାଇ ତୁମେ କେମିତି ଅଛ ହଁ ଭାଇ କୁଆଡ଼େ ହଁ ଭାଇ ଯିବା କୋଉଠି ଯିବା କି ତୁମେ ଭାଇ ପ୍ଳାନ୍ କର ହଁ ହଁ ଭାଇ ଯେ ଆମର ଫ୍ୟାମିଲି ସାଙ୍ଗରେ ବି ଗଲେ ଭଲ ଲାଗନ୍ତା ତ ତୁମେ ବି ଫ୍ୟାମିଲି ସାଙ୍ଗରେ ଟିକେ କଥାବାର୍ତ୍ତା ହୋଇଯାଅ ହଁ ଆହୁରି କ'ଣ କ'ଣ ଆଇଟମ୍ କରିବା କିଏ ହଁ ଭାଇ ଆହୁରି ଆହୁରି ଗାଡ଼ି ଗାଡ଼ି ପଇସା ଆଉ ଗାଡ଼ି ଟିକେ କୁହାକୁହି ହେବାଟା କରିପାରିବ ତୁମେ ହଁ ହଁ ହଁ ଯିବା ହଁ କେବେ ତମେ ଫ୍ରି ଥିବକି ସେତେବେଳେ ମୋତେ ଫୋନ୍ କରିଦେବ କେବେ ଆହୁରି କେବେ ଯିବା ସେଇଟା ଟିକେ କହିଦିଅନ୍ତୁ ହଁ ହଁ ହଉ ହଉ ସନ୍ଧ୍ୟାରେ ତ ମୁଁ ନଥିବି କେତେ ଦିନବେଳେ ଯିବାକି ଦୁଇ ତିନିଦିନ ଗଲେ ଗଲେ ଯିବାକି

ଜୟପୁରର ମୋର କାମ ଅଛି ତ

କୋଉ କାମ

ନାଇଁ ସେଇଟା ନାଇଁ

ହଁ ହଁ ହଁ ସେମତି ହୋଇଯିବ ପାଞ୍ଚ ହଜାର ଲେଖା ହେବ ତ ହଉ ଭାଇନା ହଁ ହଉ ଭାଇନା ମୋତେ କଲ୍ ଆସୁଛି ତ ରଖୁଛି